ଓଡ଼ିଆ ଭାଷା ହେଉଛି ଆମ ଶ୍ରେଷ୍ଠ ଭାଷା ଓଡ଼ିଆ ଭାଷାର ଉନ୍ନତ ପାଇଁ ଆମ ସରକାର ବହୁତ ପଦକ୍ଷେପ ଗ୍ରହଣ କରିଛନ୍ତି ନବୀନ ବାବୁ ମଧ୍ୟ ଏବେ ଆମର ନୂଆ ଓ ନବୀନ ଓଡ଼ିଶା କରିଛନ୍ତି ତା ଦ୍ୱାରା ଓଡ଼ିଆ ଭାଷା ବହୁତ ଆଗକୁ ଯାଇପାରିବ ନବୀନ ବାବୁ ମଧ୍ୟ ପ୍ରତି ବିଦ୍ୟାଳୟରେ କଲେଜ୍ ମାନଙ୍କରେ ସବୁ ନୂଆ ଓ ନବୀନ ଓଡ଼ିଶା ଏ ପ୍ରତିଯୋଗିତା କରିଛନ୍ତି ଏ ପ୍ରତିଯୋଗିତା ବଳରେ ପିଲାମାନେ ଓଡ଼ିଆରେ ଗୀତ ଗାଇବା ଦେଶାତ୍ମକ ଗୀତ ବୋଲିବା ଏବଂ ପ୍ରବନ୍ଧ ପରିଚୟ ଏଭଳିଆ କରି କିଛି ପୁରସ୍କୃତ ମଧ୍ୟ ହୋଇଛନ୍ତି ଆଗେ ଓଡ଼ିଆ ଭାଷାକୁ ଏତେ ସ୍ୱୀକୃତି ଦିଆହଉନଥିଲା ନବୀନ ନବୀନ ବାବୁଙ୍କର ଏଇ ଯେଉଁ ଓଡ଼ିଆ ଭାଷା ବହୁତ ଓଡ଼ିଆଙ୍କୁ ଉପରକୁ ମଧ୍ୟ ନେଇଯିବ ଆଗେ ଇଂଲିଶ୍ ମିଡ଼ିୟମ୍ ସ୍କୁଲ୍ରେ ପିଲାମାନେ ଓଡ଼ିଆ ପଢ଼ୁନଥିଲେ ନବୀନ ବାବୁ ଆସିଲା ପରେ ସିଏ ଓଡ଼ିଶା ସରକାର କମ୍ପଲସରି ଇଂଲିଶ୍ ମିଡ଼ିୟମ୍ରେ ପ୍ରତ୍ୟେକ ପିଲା ଓଡ଼ିଆ ସବଜେକ୍ଟ ଶହେ ମାର୍କ ନେଇ ପଢ଼ିପାରିବେ ଏଇଟା ମତେ ବହୁତ ଭଲ ଲାଗିଲା ଏବଂ ଆମ ସରକାରଙ୍କୁ ଇଂଲିଶ ମିଡ଼ିୟମ୍ ଛୁଆ ଉପକୃତ ହେଲେ ଓଡ଼ିଆର ମାନ ଏଇଠି ବଢ଼ିଲା ଆଉ ନବୀନଙ୍କର ଏଇ ଯୋଉ ଓଡ଼ିଆ ଭାଷା ପ୍ରତି ପ୍ରୋତ୍ସାହିତ କରିବା ପିଲାଙ୍କୁ ଏଟା ବହୁତ ଭଲ ଆଉ ପୌରାଣିକ ଗଳ୍ପ ଶୁଣେଇବା ଏବଂ ପୌରାଣିକ ଗଳ ଗଳ୍ପ କହିବା ପିଲାମାନେ ତାକୁ ଶିଖିବା ପ୍ରତି ବିଦ୍ୟାଳୟରେ ପ୍ରତିବର୍ଷ ନାଚ ପ୍ରତିଯୋଗିତା ଗୀତ ପ୍ରତିଯୋଗିତା ଭାଷା ପ୍ରତିଯୋଗିତା କରିବା ଫଳରେ ପିଲାଙ୍କର ଉନ୍ନତି ହେବ ଏବଂ ସେ ଉପରକୁ ଉପରକୁ ବଢ଼ିପାରିବେ ଏବେ ମଧ୍ୟ ଓଡ଼ିଆର ଉନ୍ନତି ହେବାରେ ଲାଗିଛି କିଛି କବିମାନଙ୍କୁ ଡକେଇ ଯଦି ଆମେ କବି ସମ୍ମିଳନୀ କରିବା ପ୍ରତିବର୍ଷ ସେ ମଧ୍ୟ ଆମର ଉନ୍ନତି ହେବ ବା କୌଣସି ସ୍ଥାନରେ ପୁସ୍ତକ ମେଳା ଓଡ଼ିଆ ଭାଷାର ମଧ୍ୟ ଉନ୍ନତି ହୋଇପାରିବ